ହଁ ଆମ ଓଡ଼ିଶାର ଲୋକମାନଙ୍କ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର କଳା ଏବଂ ହସ୍ତ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ସେସବୁକୁ ମୁଁ ବର୍ଣ୍ଣନା କରିବାକୁ ଯାଉଛି ରାଜନୀତି ରାଜନୀତି ବିଷୟରେ ମୁଁ କହିବାକୁ ଗଲେ ଆମ ଓଡ଼ିଶାରେ ଆମ ଭାରତ ହୋଇଛି ଆମ ଓଡ଼ିଶା ମଧ୍ୟ ସ୍ୱାଧୀନ ହୋଇଛି କିନ୍ତୁ ନାମ ମାତ୍ର ପ୍ରକୃତରେ ସ୍ୱାଧୀନ ନ ହେବା ଭଳିଆ ଆମ ଓଡ଼ିଶାର ରାଜନୀତି ଟିକେ ଭିନ୍ନ ପ୍ରକାର ଆଉ ଆଜି ମଧ୍ୟ ଓଡ଼ିଶାର ଏମିତି କେତେକ ସ୍ଥାନ ଅଛି ଯେଉଁଠିକି ଲୋକମାନେ ନିଜ ଇଚ୍ଛାରେ ଭୋଟ ଦେଇ ପାରୁନାହାନ୍ତି ଅଠର ବର୍ଷରୁ ଅଧିକ ଅଧିକ ବୟସର ଲୋକମାନେ ବା ସ୍ତ୍ରୀ ଲୋକମାନେ ନିଜ ପସନ୍ଦ ନିଜ ଇଚ୍ଛା ଅନୁଯାୟୀ ତାଙ୍କର ଯାହାକୁ ଇଚ୍ଛା ତାହାକୁ ସେମାନେ ଦେଇ ପାରୁନାହାନ୍ତି ସେମାନଙ୍କୁ ବାଧ୍ୟ କରେଇ ଦିଆଯାଉଛି ଯେ ଅନ୍ୟ ଜଣ ସେ ଚାହୁଁଥିବ ଓ ଜଣଙ୍କୁ ଭୋଟ ଦେବ ଆଉ ଜଣକୁ ଯେମିତିକ କି ଏସବୁ ହେଉଛି ଆଜିକାଲି ରାଜନୀତିରେ ଲୋକମାନଙ୍କୁ କିଛିଟା ମଦ ଏବଂ ସ୍ତ୍ରୀ ଲୋକମାନଙ୍କୁ ଶାଢ଼ୀ ଖଣ୍ଡେ ଦେଇ ରାଜନେତା ମାନ ବଡ଼ ବଡ଼ ରାଜନେତା ମାନ କିଣି ନେଉଛନ୍ତି ଏବଂ ତାଙ୍କ ଠୁ ଭୋଟ ଆଦାୟ କରୁଛନ୍ତି ଓଡ଼ିଶା ବିଭିନ୍ନ ଉତ୍ସବ ବହୁତ ସୁରୁଖୁରୁରେ ଧୁମଧାମରେ ଏବଂ ବହୁତ ସୁନ୍ଦର ଭାବରେ ପାଳନ କରାଯାଏ ଯେମିତିକି ବିଭିନ୍ନ ପ୍ରକାର ମହୋତ୍ସବ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ଗାଁରେ ମହୋତ୍ସବ ନାମ ଯଜ୍ଞ ଦଣ୍ଡ ହୋଲି ଦୀପାବଳି ନୂଆଖାଇ ଗଣେଶ ପୂଜା ସରସ୍ଵତୀ ପୂଜା ଭଳି ଅନେକ ସୁନ୍ଦର ସୁନ୍ଦର ଉତ୍ସବ ଆମେ ବିଭିନ୍ନ ପ୍ରକାର ଉତ୍ସବ ପାଳନ କରିଥାଉ ଆମ ଦୈନନ୍ଦିନ ଜୀବନରେ ବିଭିନ୍ନ ଘରୋଇ ସାମଗ୍ରୀ ମଧ୍ୟ ଆମ ନିଜ ହାତରେ ତିଆରି କରାଯାଇଥାଏ ଓ ଏସବୁର କଳା ଆମ ଓଡ଼ିଶାବାସୀଙ୍କ ହାତରେ ଅଛି ଯେମିତିକି କାଠ ଖୋଜଣ କାମ କରନ୍ତି କାଠରେ ନିର୍ମିତ ବାକ୍ସ ଡ୍ରେସିଙ୍ଗ ଟେବୁଲ୍ ପଲଙ୍କ ବୋଲି ବିଭିନ୍ନ ପ୍ରକାର କାଠ ସାମଗ୍ରୀ ମଧ୍ୟ ସୁନ୍ଦର ସୁନ୍ଦର କାଠ ସାମଗ୍ରୀ ତିଆରି କରିଥାନ୍ତି ବୋଇତ ବନ୍ଧାଣ ଏବଂ ଡଙ୍ଗା ନିର୍ମାଣ ଆମ ଓଡ଼ିଶାର ଲୋକମାନେ ଡଙ୍ଗା ମଧ୍ୟ ନିର୍ମାଣ କରିଥାନ୍ତି ଏବଂ ରଥଯାତ୍ରା ସମୟରେ ରଥ ମଧ୍ୟ ତିଆରି କରିଥାନ୍ତି ଆମ ଓଡ଼ିଶାର ଲୋକମାନେ ଏହା ଓଡ଼ିଶାରେ ଓଡ଼ିଶାରେ ବହୁତ ଅନେକ କାରିଗର ଅଛନ୍ତି ଏବଂ ବିଭିନ୍ନ ସେମାନେ ତାଙ୍କର ଉନ୍ନତ କଳା କୌଶଳ ମାଧ୍ୟମରେ ଆମ ଓଡ଼ିଶାର ନାଁ ରଖୁଛନ୍ତି ଏବଂ ଆମ ଓଡ଼ିଶାର କାରିଗରୀ ସାରା ବିଶ୍ୱରେ ପ୍ରସିଦ୍ଧ ଅଟେ